ଆମ କଳାହାଣ୍ଡି ଜିଲ୍ଲାରେ ମୁଖ୍ୟ ଶିଳ୍ପ ଏବଂ ଅର୍ଥନୈତିକ ଉତ୍ସଗୁଡ଼ିକ ହେଲା ଚାଷ ଆଉ ଆମର ଯେଉଁ ହାତବୁଣା ସୂତା ଲୁଗା ଆମର ଏଠି ବକ୍ସାଇଟ୍ ବି ବାହାରେ କାଇଁ ଆମର ଏମିତି ବହୁତ ବକ୍ସାଇଟ୍ ବାହାରୁଛି ଯାହାକି ଆମର ବେଦାନ୍ତ କମ୍ପାନୀରେ ଆଲୁମିନିୟମ ହିସାବରେ ବାହାରୁଛି ସେଟା ଆମର ଏଠି ନିୟମଗିରି ପାହାଡ଼ରେ ନିୟମଗିରି ପାହାଡ଼ରେ ବହୁତ ବକ୍ସାଇଟ୍ ବାହାରୁଛି ସେଠି ଆମର ସେଠି କ'ଣ ହୀରା ହୀରା ଗାର୍ଟେନ ନା କ ଣ ସେଟା ଆଉ ବାହାରୁଛି ବହୁତ ମାନେ ଏମିତି ଖଣି ଗୁଡ଼ାକ ବହୁତ ଅଛି ସେଠି ଆମର ହୀରା ବି ବାହାରୁଛି ଏଠି ଆମର ମୁଖ୍ୟତଃ ଚାଷ ବହୁତ ବହୁତ ଅଧିକାଂଶରେ ଚାଷ କରନ୍ତି ଲୋକ ଅର୍ଥନୈତିକ ଅବସ୍ଥା କହିବାକୁ ଗଲେ ଆମର ଚାଷ ଚାଷ ଆଉ ଆମର ହାତବୁଣା ଲୁଗା ସୂତା ଯେଉଁ ଅଧିକାଂଶ ଲୋକ ଚାଷ କରନ୍ତି ଆମର ଏଠି ଆଉ ସେଠି ଆଏ ପେଟ ତା ଯାହାର ଯେମିତି ଅଛି ସେମିତି ପେଟ ପୋଷନ୍ତି ଆଉ